ଭାରତର ସମାଜ ଭାରତୀୟ ସମାଜରେ ଧର୍ମର ଭୂମିକା ବହୁତ ବେଶୀ ଆମ ଓଡ଼ିଶାରେ ଆମ ଓଡ଼ିଶାରେ ଅନେକ ପ୍ରକାର ଧର୍ମର ପାଳନ କରାଯାଏ ଆମେ ହେଉଛୁ ହିନ୍ଦୁ ଆମେ ଆମର ଆମେ ଜଗନ୍ନାଥଙ୍କୁ ପୂଜା କରିଥାଉ ଆମ ବିବିଧତା ମଧ୍ୟରେ ଏକତା ବଜାୟ ରଖିବା ପାଇଁ ଆମେ ଅନେକ ଧର୍ମକୁ ଏକା ସହିତ ପାଳନ କରିଥାଉ ଏଠି ଅନେକ ଜାତିର ଲୋକ ଏକା ସହିତ ରହିଥାନ୍ତି ଏବଂ ଓଡ଼ିଶାରେ ବିବିଧତା ଦେଖିବାକୁ ମିଳେ ଏଠି ଅନେକ ଜାତିର ଲୋକ ମିଶିକି ପର୍ବ ପାଳନ କରିବାର ଦେଖାଯାଏ ତା ସହିତ ସେମାନେ ମିଶି ଅନେକ ସ୍ଥାନରେ ସବୁ ଜାତିର ଲୋକ ମିଶିକି ସମାଜରେ ରହିଆସିଛନ୍ତି ଓ ଏହା ହେଉଛି ଆମ ଓଡ଼ିଶାର ସୁନ୍ଦରତା